ହ୍ୟାଲୋ ସୁନୀତା ମ୍ୟାଡ଼ାମ୍ ନମସ୍କାର ଆପଣ ସୁନୀତା ମ୍ୟାଡ଼ାମ୍ କହୁଛନ୍ତି ନା ଦେଖନ୍ତୁ ମ୍ୟାଡ଼ାମ୍ ମୁଁ ଏଇଟା ବରମୁଣ୍ଡା ଏସ୍ ବି ଆଇ ବ୍ୟାଙ୍କ୍ରୁ ମୁଁ କହୁଛି ମୁଁ କ'ଣ କହୁଛି କି ମ୍ୟାଡ଼ାମ୍ ଆପଣଙ୍କୁ ଲୋନ୍ଫୋନ୍ ନବା ଉପରେ ଆପଣଙ୍କୁ କିଛି ଟିପ୍ସ୍ ଆପଣଙ୍କୁ ଦେଇଥାନ୍ତି ତ ଯେହେତୁ ଆପଣ ଗୋଟେ ପେନ୍ସନ୍ ଆପଣଙ୍କୁ ମାସକୁ ମାସ ନେଉଛନ୍ତି ଆପଣ କିଛି ଲୋନ୍ ନିଅନ୍ତୁ ମ୍ୟାଡ଼ାମ୍ ଦେଖନ୍ତୁ ମ୍ୟାଡ଼ାମ୍ ଆପଣଙ୍କୁ ଆଗକୁ ବାହାଘର ଅଛି ପୁଅ ବାହାଘର ଝିଅ ବାହାଘର ଅଛି ଆହୁରି ଘର ବନେଇ ତିଆରିବାର ଅଛି ତ ଆପଣଙ୍କ ଲାଗି ଗୋଟେ ବହୁତ ବଢ଼ିଆ ଅଛି ଭଲ ଇନ୍ଟରେଷ୍ଟରେ ମିଳିବ ଭଲ ଇଏରେ ଆପଣ ପାଇବେ ଆପଣଙ୍କୁ ସୁବିଧା ମଧ୍ୟ ହବ ଆପଣଙ୍କ ପାଇଁ ପଇସାର ବି ସମସ୍ୟା ଥିବ ନା ହଁ ଶୁଣନ୍ତୁ ମ୍ୟାଡ଼ାମ୍ ବହୁତ ବଢ଼ିଆ କଥା କହିଲେ ଦେଖନ୍ତୁ ଆପଣ ଯେହେତୁ ପେନ୍ସନ୍ ଆପଣଙ୍କୁ ମାସକୁ ବାର ହଜାର ଟଙ୍କା ମିଳି ଯାଉଛି ତ ସେଇ ହିସାବରେ ଆଫଣଙ୍କୁ କମିଶନ୍ ଦୁଇରୁ ଅଢ଼େଇ ଲକ୍ଷ ଭିତରେ ଲୋନ୍ ମିଳିଯିବ ଆଉ ଆପଣଙ୍କୁ ଇଣ୍ଟରେଷ୍ଟ୍ ପଡ଼ିଯିବ ଦୁଇରୁ ପାଞ୍ଚ ପ୍ରତିଶତ ଭିତରେ ବୁଝିପାରିଲେ ଆଜ୍ଞା ଦେଖନ୍ତୁ ମ୍ୟାଡ଼ାମ୍ ଏତେ ପଇସା ନୁହଁ ଏଇଟା ବହୁତ କମ୍ କହିବାକୁ ଗଲେ କାହିଁକିନା ଆପଣଙ୍କୁ ଯଦି ଦୁଇ ଲକ୍ଷ ଲୋନ୍ ନେଉଛନ୍ତି ଆପଣଙ୍କୁ ଆପଣ ଯେତେଟା କିସ୍ତି ଚାହିଁବେ ଆପଣ ସୁଝି ପାରିବେ ବୁଝିପାରିଲେ ଯେତେଟା ଚାହିଁବେ ଆପଣ ନେଇପାରିବେ ଆଉ ଯଦି ଆପଣ ଷାଠିଏଟା ନେଇପାରନ୍ତି ମାସକୁ ବା ଆପଣ ଗୋଟେ ବର୍ଷ ଚବିଶ ମାସ ନେଇପାରନ୍ତି ଛତିଶ ମାସ ନେଇପାରନ୍ତି ସେହିପରି ଆପଣଙ୍କୁ ବର୍ଷକୁ ମାସ ହିସାବରେ ପାଞ୍ଚ ହଜାର ଭିତରେ ଆପଣଙ୍କୁ ପଡ଼ିଯିବ ଇଣ୍ଟରେଷ୍ଟ୍ ସୁଧ ଆଉ କିଛି ଅସୁବିଧା ନାହିଁ ମ୍ୟାଡ଼ାମ୍ ଆପଣଙ୍କ ଭଲ ପାଇଁ କହୁଛି ବୁଝିଲେନା ଆପଣ ଯେହେତୁ ଆମ ବ୍ୟାଙ୍କ୍ ସହିତ କର୍ମଚାରୀଙ୍କ ସହିତ ଆପଣଙ୍କର ଲେନ୍ଦେନ୍ ବହୁତ ବଢ଼ିଆ ସୁନ୍ଦର ଆପଣଙ୍କ ଭଲ ପାଇଁ କହୁଛି ଆଗକୁ ଆପଣଙ୍କର ଭବିଷ୍ୟତ ଅଛି ଘର କରିବେନି ଝିଅ ବାହାଘର ଅଛି ନା ନା ବହୁତସାରା ଅଛି ଆପଣଙ୍କର କିଛି ଅସୁବିଧା ନାହିଁ ମ୍ୟାଡ଼ାମ୍ ଆପଣ କେବେ ଆସନ୍ତୁ ଆଉଥରେ ଭଲରେ ଆପଣଙ୍କୁ ଏଇଟା ଆମେ ବସିକି ସାମ୍ନାରେ ଆପଣଙ୍କୁ ଭଲରେ ଏହାକୁ ବୁଝେଇଦେବି ହଁ ଆଉ ଚାର୍ଟ ବୁକ୍ ବୁଝେଇବି ତା' ସହିତ ଘର ଲୋନ୍ ମଧ୍ୟ ଅଛି ବେଶୀ ବଢ଼ିଲେ ହଁ ମ୍ୟାଡ଼ାମ୍ ଯଦି ଆପଣ ଘର ଲୋନ୍ ନେଇପାରନ୍ତି ଆପଣ ଠିକ୍ ସେମିତି ଯେମିତି ଆପଣ ଝିଅର ବାହାଘର ପାଇଁ ଯେମିତି ଆପଣ କହିଲେ ତ ସେଇଥିପାଇଁ ଏମିତି କି ଆପଣ ଦଶ ଲକ୍ଷ ଭିତରେ ନେଇପାରନ୍ତି ଘର ତିଆରିବା ପାଇଁ ସେଥିରେ ମଧ୍ୟ ଆପଣଙ୍କୁ ସୁଧ ଆସିବା ପାଇଁ ପଡ଼ିବ ବୁଝିଲେ କି ଆପଣ ବି ସୁଧ ସୁଝିବାରେ ଆପଣ ସମୟ ବେଶୀ ଯେତେ ସମୟ ଚାହିଁବେ ନେଇପାରିବେ ବୁଝିପାରିଲେ କିଛି ଅସୁବିଧା ନାହିଁ ନିଅନ୍ତୁ ବୁଝିଲେ ଆପଣ ହଁ ଯଦି ଆପଣ ଦଶ ଲକ୍ଷ ନେଉଛନ୍ତି ଏହାର ମାସକୁ ସୁଧ ହାରାହାରି କମସେ କମ ଏଇଠି ଆପଣଙ୍କୁ ଟୁ ପଏଣ୍ଟ୍ ଫାଇଭ୍ ପରସେଣ୍ଟ୍ ପଡ଼ିଯିବ ବୁଝିପାରିଲେ ଆପଣ ଯେତେ ଚାହିଁବେ କିସ୍ତି ଆପଣ ନେଇପାରିବେ ହେଲା ତ ଯଦି ମାସକୁ ଦି ଆପଣ ଯଦି ଦିଅନ୍ତି କମସେ କମ ଏଇଥିରେ ଆପଣ ହାଉସ୍ ଲୋନ୍ରେ ଏଠି କ'ଣ ଅଧିକା ପାଞ୍ଚ ହଜାର ଭିତରେ ବା ପାଞ୍ଚ ହଜାର ବାହାରେ ଆପଣଙ୍କୁ ସୁଧ ଆପଣଙ୍କୁ ଦେବାକୁ ପଡ଼ିବ ମାସକୁ କିଛି ନାହିଁ ମ୍ୟାଡ଼ାମ୍ ଦେଖନ୍ତୁ ଦଶ ଲକ୍ଷ ଟଙ୍କା ଆପଣଙ୍କୁ ଦିଆହେଲା ପରେ ଆପଣ ଯେତେ ଚାହିଁବେ ପୁଣି କିସ୍ତି ନେଇ ପାରିବେ ଯେତେ ସମୟ ଚାହିଁବେ ଅତିବାହିତ କରିପାରିବେ କିଛି ଅସୁବିଧା ନାହିଁ ବୁଝି ପାରିଲେ ଆପଣ ପେନସନ୍ ପାଉଛନ୍ତି ନା ତ ଦେଖନ୍ତୁ ସେଇଥିପାଇଁ ଏଭଳିଆ ବ୍ୟବସ୍ଥା ଅଛନ୍ତି ହୁଁ ସୁଧ ବହୁତ ହେଲେ ବି ମ୍ୟାଡ଼ାମ୍ ଅନ୍ୟମାନଙ୍କ ପାଇଁ ଏଭଳିଆ ଲୋନ୍ର ବ୍ୟବସ୍ଥା ମିଳିପାରୁନି କିନ୍ତୁ ଆପଣଙ୍କୁ ଏଭଳିଆ ସୁଯୋଗ ମିଳିଛି ତ ସେଥିପାଇଁ ହାତଛଡ଼ା କରନ୍ତୁନି କାହିଁକିନା ଅନ୍ୟ ବ୍ୟାଙ୍କ ଗୁଡ଼ିକରେ ଅଧିକ ସୁଧ ନେଉଛନ୍ତି ମ୍ୟାଡ଼ାମ୍ ଆମେ ଠିକ୍ ଉଚିତ୍ ମୂଲ୍ୟରେ ଠିକ୍ ସମୟ ଆମେ ଠିକ୍ ସୁଧରେ ଆମେ ଲୋକଙ୍କୁ ଇଏ କରୁଛୁ ବୁଝିପାରିଲେ ହଁ ହଁ ମ୍ୟାଡ଼ାମ୍ ସେହିଭଳିଆ ବ୍ୟବସ୍ଥା ମଧ୍ୟ ଅଛି ଆପଣ ଯଦି ସୁନା ବନ୍ଧକ ରଖନ୍ତି ସେଇଥିରେ ମଧ୍ୟ ଆମକୁ ହଁ ତିନି ପରସେଣ୍ଟ୍ ଆପଣଙ୍କୁ ସୁଧ ଲାଗୁଛି ବୁଝିପାରିଲେ ହଁ ସେଇଟା ମଧ୍ୟ କରିକି ଆପଣ ଏଠି ଋଣ ନେଇ ପାରିବେ ସେଇଥିରେ ମଧ୍ୟ ବହୁତ ବଢ଼ିଆ ସୁନ୍ଦର ବ୍ୟବସ୍ଥା ଅଛି ସେଇଥିରେ ମଧ୍ୟ ଆପଣ ଠିକ୍ ସମୟରେ ଆପଣ ଋଣ ପାଇବା ସହିତ ଋଣ ଆପଣ ସୁଝି ପାରିବେ ନିଶ୍ଚିୟ ମ୍ୟାଡ଼ାମ୍ ନିଶ୍ଚିୟ କିନ୍ତୁ ଆପଣ ଆସନ୍ତୁ ଏ ବାବଦରେ ଆପଣ କଥାବାର୍ତ୍ତା ହେଇକରି ଏହାର ନିଅନ୍ତୁ ଆପଣ ବ୍ୟାଙ୍କ୍କୁ ଆସନ୍ତୁ କେବେ ଗୋଟେ କଥା ହବା ବୁଝି ପାରିଲେ ହଁ ହଁ ଆସିକି ମୋତେ ଭେଟ ପଡ଼ିବେ ଆମେ କଥା ହବା

ଠିକ୍ ଅଛି ମ୍ୟାଡ଼ାମ୍